କାବେରୀ ହୋଟେଲରୁ କହୁଥିଲେ କି ମୁଁ କମଳା ମାହାନା କହୁଛି ଆମେ ସ୍ୱାମୀ ସ୍ତ୍ରୀ ଆଉ ପୁଅ ଦୁଇଟା ଆମେ ଯିବୁ ଆପଣଙ୍କ ହୋଟେଲକୁ କିନ୍ତୁ ଆମକୁ ଟେବୁଲ ବୁକ୍ କରିକି ରଖିଥିବେ କିନ୍ତୁ କମ ପଇସା ହିଁ ନେବେ ଟିକେ କାରଣ ଆମେ ଯଦି ଆଗକୁ ଖାଇବାକୁ ଯିବୁ ନା ଆଗକୁ ଆହୁରି ବହୁତ ଥର ଯିବୁ ଯଦି ଭଲ ଲାଗିବ କିନ୍ତୁ ପଇସା ଟିକେ କମ୍ ନେବେ କିନ୍ତୁ ହୋଟେଲ ଟା ଆମ ଆମ ପାଇଁ ଟେବୁଲ ରଖିଥିବେ ଆମେ ପିଲା ଛୁଆ ଆଉ ଚାରି ଜଣ ଯିବୁ ରହିବୁ ଦୁଇ ତିନି ଘଣ୍ଟା ଖାଇବୁ ପିଇବୁ ଯଦି ଆଗକୁ ଆମକୁ ଭଲ ଲାଗିଲା ଆହୁରି ଆମର ଅଛନ୍ତି ପରିବାର କୁ ବି ଆମେ ନେଇକି ଯାଇପାରିବୁ